ମୁଁ ଆମ ଅଞ୍ଚଳରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲି ଥରେ କିମ୍ବା ଦୁଇଥର ଯାଇଥିଲି ସେଠିକାର ପରିବେଶ ମୋତେ ଭଲ ଲାଗିଲାନାହିଁ ସେଦିନଠାରୁ ମୁଁ ସେଇ କଳା ପ୍ରଦର୍ଶନ ଦେଖିବାକୁ ସେଠା ଜାଗାକୁ ଯାଉନାହିଁ ଏବଂ ଯେଉଁଠାରେ ହେଉଛି ମୁଁ ସେ ଜାଗାକୁ କେବେ ବି ଯାଇନାହିଁ ଯାଉନଥିବାର କାରଣ ମୋତେ ସେ ଜାଗା ଭଲ ହିଁ ଲାଗେ ନାହିଁ